ପେନ୍ ମୋର ଅତିପ୍ରିୟ ତିରିଶ ବର୍ଷ ତଳର କଥା ଷଷ୍ଠରେ ପଢ଼ୁଥିବାବେଳେ ନୂଆକରି ରେନୁଏଳସ ପେନ୍ ଆସିଥାଏ ଆଉ ସେ ପେନ୍ ଟି ମୋର କାହିଁକି କେଜାଣି ଏବେ ମଧ୍ୟ ପ୍ରିୟ ହୋଇରହିଛି ଏତେ ସାରା ପେନ୍ ରେ ଲେଖିଛି କିନ୍ତୁ ରେନୁଏଳସ ପେନ୍ କଥା ମନେ ପଡ଼ିଲେ ମନରେ ସେ ଯେଉଁ ଖୁସି ଆସିଯାଏ ସେ ସମୟରେ ପାଞ୍ଚ ଟଙ୍କା ଦେଇ ଛାତ୍ରଛାତ୍ରୀ ମାନେ ଗୋଟେ ରେନୁଏଳସ ପିନିବା କିଣିବା କଷ୍ଟକର ଥିଲା ଏତେ ସୁନ୍ଦର ସେ ପେନ୍ ଟି ଚାଲେ ଧରିଲା ମାତ୍ରେ ମାନେ ହୁଏ ବହୁତ କିଛି ଲେଖି ପକେଇବା ପାଇଁ ଆଉ ସେ ପେନ୍ ଟି ଧଳା ରଙ୍ଗର ତାର କ୍ୟାପ୍ ଟି ବ୍ଲୁ କଲର ଏତେ ସୁନ୍ଦର ଚାଲେ ଏବେ ମଧ୍ୟ ମୁଁ ତାକୁ ଭୁଲିପାରେ ନାହିଁ ଯେତେ ପେନ୍ ରେ ଲେଖିଥିଲେ ବି ମୋର ସେ ରେନୁଏଳସ ପେନ୍ କଥା ହିଁ ମନେ ପଡ଼ିଯାଏ